ହଁ ଦଶରଥ କହୁଛନ୍ତି ଏହି ଯେଉଁ ପାଣି ମିସ୍ତ୍ରୀ ବାଲା ଆଜ୍ଞା ଆମର ପାଣି ଖରାପ ଯେଉଁ ଯେଉଁ ସବୁ ଟ୍ୟାପ୍ ଖରାପ ହୋଇଯାଇଛି ଆପଣ ଆସିଲେନି ସବୁବେଳେ ଆଗରୁ ଆସୁଥିଲେ ଏବେ ଆଉ ଆସୁନାହାନ୍ତି ମୋର ଏହି ଯେଉଁ ତଳ ଟାଙ୍କିଟା ଖରାପ ହୋଇଯାଇଛି କଣ ପାଣି ଯାଉନି ଉପର ଟାଙ୍କିକି ବି ପାଣି ଯାଉନି ସବୁ ଯେଉଁ ଟ୍ୟାପ୍ ଅଛି ସେ ଟ୍ୟାପ୍ରେ ପାଣି ସବୁ ବହୁଛି ଲିକେଜ୍ କରୁଛି ତ ଆପଣ ଗୋଟିଏ ସାଙ୍ଗରେ ମିସ୍ତ୍ରୀ ଧରିକି ଆସନ୍ତୁ ଆଉ କେତେ କଣ ନେବେ ପଇସା କୁହନ୍ତୁ ହେଉ ଆଜ୍ଞା ଆପଣ ଆସନ୍ତି ସେ ମିସ୍ତ୍ରୀକୁ ଧରିକି ଆସନ୍ତୁ ଆମର ଯେଉଁ ସବୁ ଯାହା ସବୁ ଖରାପ ହୋଇଛି ଆପଣ ଟିକେ ବାଗେଇ ଦେବେ ଯେମିତି ସବୁ ସୁବିଧା ଆମର ହୋଇଯିବ ଯାହା ହେଲେ ବି ଆଉ ନା ଆସୁଥିଲା ଆସୁଥିଲା ଏବେ ନୂଆ ଏହି ବର୍ଷେ ହେଲାଣି ନୂଆ ଲାଗିଛି କଣ ସବୁ ପାଣି ଲିକେଜ୍ କରୁଛି ମୁଁ ଜାଣିପାରୁନି ଆଉ ବହୁତ ପଇସା ଖର୍ଚ୍ଚ ହୋଇଥିଲା ଏବେ ପୁଣି ଏମିତି ହେଲାଣି ଆଉ କଣ କରିବା ଆପଣ ଟିକେ ଆସିକି ଦେଖିବେ କେମିତି କଣ କରିବା ହୋଇଥିବ ବୋଧେ ସେ ଯେଉଁ ସେକେଣ୍ଡ ତାଲାରୁ ପାଣି ଜମା ଯାଉନି ଉପର ଯିଏ ସଭା ଉପରେ ଯିଏ ରହୁଛନ୍ତି ତାଙ୍କଠି ଯାଉଛି ସେକେଣ୍ଡ ତାଲା ପାଣି ଜମା ଯାଉନି ଆଉ ସଭା ତଳ ବିଲଡିଂକୁ ଟୋଟାଲ୍ ପାଣି ଆସୁନି ଅବିକା ଅଳ୍ପ ଅଳ୍ପ ଆସୁଛି କିନ୍ତୁ ବହେ ଲିକେଜ୍ ସେ ଯେଉଁ ରୋଷେଇ ଘର ଟ୍ୟାପରୁ ପାଣି ସବୁ ଲିକେଜ୍ କରୁଛି ଆପେ ଆପେ ବାହାରି ଆସୁଛି ଏହି ଭଳିଆ ହେଉଛି ଆଜ୍ଞା ଆଜ୍ଞା ହେଉ ଆପଣ ଦୁଇ ଦିନ ଆସନ୍ତୁ ସେ ମିସ୍ତ୍ରୀକୁ ଧରିକି ଆସନ୍ତୁ ଦୁଇ ଦିନ ଦେଖିବା କେତେ ଟଙ୍କା କଣ ଆପଣ କହିବେ ଆଉ ଟିକେ କାମ ଯଦି ଭଲ ହୋଇଗଲା ତ ସୁବିଧା ହୋଇଯିବ ଦେଖିବା ଆଉ ହେଉ ଆଜ୍ଞା ଠିକ ଅଛି ହେଉ ଆପଣ କାଲି ତା ହେଲେ ଆସିବେ ବୋଲି କହୁଛନ୍ତି ତିନି ନମ୍ବର ତାଲାକୁ ପାଣି ଯାଉଛି ତଳ ତାଲାକୁ ସେକେଣ୍ଡ ନମ୍ବର ତାଲାକୁ ପାଣି ଆସୁନି ଆମେ ବୁଝିପାରୁନୁ କଣ ହେବ ଉପର ତାଲାକୁ କିନ୍ତୁ ପାଣି ଯାଉଛି ହେଉ ଆଜ୍ଞା ଠିକ ଅଛି ଆପଣ କାଲି ସକାଳ ଆସନ୍ତୁ ମିସ୍ତ୍ରୀକୁ ଧରିକି ଆସନ୍ତୁ ଆଉ ଆଜ୍ଞା